ଆଜିକାଲିକା ଦୁନିଆରେ ଓଡ଼ିଆ ଭାଷା ପିଲା ବେଶି କହିପାରୁଛନ୍ତି ସତ କିନ୍ତୁ ଲେଖି ପାରୁନାହାଁନ୍ତି କିମ୍ବା ପଢ଼ି ପାରୁନାହାଁନ୍ତି ତାଙ୍କର ଓଡ଼ିଆ ଭାଷା ପ୍ରତି ଯେଉଁ ଇଚ୍ଛାଶକ୍ତିଟା ମରିଯାଉଛି କାହିଁକି ନା ସେଇଟା ହେଉଛି ସବୁ ବାପା ମାଆଙ୍କର ଭୁଲ ଗୁରୁ ଗୁରୁଜନ ମାନଙ୍କର ଭୁଲ ତାଙ୍କୁ ନେଇକି ଆମ ପିଲା ଗୋଟେ ଭଲ ପାଠପଢ଼ିବ ଭଲ ନାଁ ରଖିବ ଭାବି ଇଂଗ୍ରେଜୀ ସ୍କୁଲରେ ପଢ଼ାଇଲେ ସେଇଥିପାଇଁ ଏଇ ଭୁଲଟି ହେଲା ପିଲାମାନେ କହିପାରିଲେ ଯେହେତୁ ତାଙ୍କର ମାତୃଭାଷା ଓଡ଼ିଆ ସିଏ କହିପାରିଲେ ଘରେ କଥାବାର୍ତ୍ତା ହେବା ଦ୍ଵାରା କହିପାରୁଛନ୍ତି ସତ କିନ୍ତୁ ଲେଖିପାରିଲେନି କ'ଣ କରାହେଇପାରିବ ପିଲା କହିପାରୁଛି ସେଇଠି କ'ଣ ହେଲା ପିଲାର ଏଇ ଅସୁବିଧା ହେଲା ଯେ ତାଙ୍କୁ ଓଡ଼ିଆ ଭାଷାଟା ଆମେ ଓଡ଼ିଆ ବିଦ୍ୟାଳୟରେ ପାଠ ପଢ଼ାଇ ନଥିବାରୁ ତା'ର ଭୁଲ ପିଲାର କିଛି ଭୁଲ ନାହିଁ ଆମେ ଯଦି ଆଙ୍କୁ ଇଂଗ୍ରେଜୀ ମିଡ଼ିୟମ୍ରେ ନପଢ଼େଇ ଓଡ଼ିଆ ବିଦ୍ୟାଳୟରେ ପଢ଼ାଇ ଦେଇଥିଲେ ଭଲ ହେଇଥାନ୍ତା ଆଜିକାଲି ତ ସରକାରୀ ସ୍କୁଲରେ ତ ପିଲା ବହୁତ କମ୍ ପାଠପଢ଼ା ହେଉଛି ବାପା ମାଆଙ୍କର କେତେଜଣ ସରକାରୀ ସ୍କୁଲର ମାନେ ଯେଉଁମାନେ ଚାକିରି କରିଛନ୍ତି ତାଙ୍କର ପିଲାମାନେ ସରକାରୀ ସ୍କୁଲରେ ପଢ଼ୁନାହାଁନ୍ତି ତାଙ୍କରି ପିଲାମାନଙ୍କୁ ଆପଣ ପଚାରିବେ ଯେ ସେ ଓଡ଼ିଆ କହିବାର ବହୁତ ସମସ୍ୟା ଭୋଗୁଛନ୍ତି କିନ୍ତୁ କ'ଣ କରାହେବ ସବୁ ଏଇ ବାପା ମାଆଙ୍କର ଭୁଲ ଆମେ ଜାଣୁଛେ ସରକାରୀ ସ୍କୁଲରେ ପାଠ ପଢ଼ାହେଉନି କାହିଁକି ପଢ଼ାହେଉନି ଟିଚର୍ ମାନେ ଆସୁଛନ୍ତି ବସୁଛନ୍ତି ଯାଉଛନ୍ତି ପିଲା ତ ନାହାଁନ୍ତି ପଢ଼ାଇବେ କାହାକୁ ତାଙ୍କୁ ବି ଆମେ କ'ଣ ଦୋଷ ଦେଇପାରିବା ଯଦି ଆମେ ପିଲାଙ୍କୁ ସରକାରୀ ସ୍କୁଲରେ ଚାକିରି କରିକି ଯଦି ସରକାରୀ ପିଲାଙ୍କୁ ନପଢ଼ାଇବା ବହୁତ ବହୁତ ଟଙ୍କା ଦେଇକି ଆମେ ଇଂଗ୍ରାଜୀ ବିଦ୍ୟାଳୟରେ ପଢ଼ାଇଲେ ଆମ ଛୁଆ ତ ଓଡ଼ିଆ କହିପାରିବ ନାହିଁ କ'ଣ କରିପାରିବା ଆମେ ଏଇଭଳିଆ ସମସ୍ୟା ଓଡ଼ିଆ କହିବାରେ ଆଧୁନିକ ଦୁନିଆରେ ଏଇଭଳିଆ ସମସ୍ୟା ସବୁ ହେଇଗଲାଣି